ହ୍ୟାଲୋ ଗୁଡ଼୍ ମର୍ଣ୍ଣିଙ୍ଗ୍ ଆଜ୍ଞା ମୁଁ ଆପଣଙ୍କୁ ଯେଉଁ ଅର୍ଡ଼ର୍ଟା କରିଥିଲି ସେ ଅର୍ଡ଼ର୍ଟା ଆପଣ ଯେଉଁ ନିର୍ଦ୍ଧାରିତ ସମୟ ଦେଇଥିଲେ ସମୟ ଭିତରେ ପହଞ୍ଚି ପାରୁନାହିଁ ଆପଣ ନେକ୍ସଟ୍ ଅଧିକ ସମୟ ନେଉଥିବାରୁ ମୋତେ ଟିକିଏ ପ୍ରୋବ୍ଲେମ୍ ହେଉଛି ମୁଁ କାହିଁକିନା ମୁଁ ଏ ଜାଗା ସିଫ୍ଟ୍ କରୁଛି ତେଣୁ ମୁଁ ଚାହୁଁଛି ଆପଣ ମୋ ଅର୍ଡ଼ର୍ଟିକୁ କ୍ୟାନ୍ସେଲ୍ କରିଦିଅନ୍ତୁ ଯେହେତୁ ନିର୍ଦ୍ଧାରିତ ସମୟରେ ଦେଇପାରୁନାହାନ୍ତି ଏବଂ ମୋ କରିଥିବା ପେମେଣ୍ଟ୍ ମୁଁ ଆପଣଙ୍କ ଆକାଉଣ୍ଟ୍ର ମଧ୍ୟ ଦେଇଦେଉଛି କିମ୍ବା ମୋ ଫୋନ୍ପେ'ରେ ଆପଣ ପେମେଣ୍ଟ୍ କରିଦିଅନ୍ତୁ ଏହା ସହ ଏତିକି କଲେ ମୁଁ ଆପଣଙ୍କ ନିକଟରେ ନିଶ୍ଚିନ୍ତ ବହୁତ ଖୁସି ରହିବି କାଇଣ୍ଡ୍ଲି ଦୟାକରି ଆପଣ ମୋ କଥା ରଖିବେ ବୋଲି ମୁଁ ଆଶା କରୁଛି ଆଜ୍ଞା ମୁଁ ଏଠୁ ସିଫ୍ଟ୍ ହୋଇଯାଉଛି ତେଣୁକରି ମୋତେ ଟିକିଏ ପ୍ରୋବ୍ଲେମ୍ ହେଉଛି ଅର୍ଡ଼ର୍ ତ ଆପଣ ପଠାଇଲେ ମୁଁ କେବେ ରିସିଭ୍ କରିପାରିବିନି ଯେହେତୁ ମୁଁ ଅଲଗା ଜାଗାକୁ ସିଫ୍ଟ୍ ହୋଇଯାଉଛି ମୁଁ ଆପଣଙ୍କ ଅର୍ଡ଼ର୍ ରିସିଭ୍ କରିପାରିବିନି ଆପଣ କାଇଣ୍ଡ୍ଲି ମୋ ଅର୍ଡ଼ର୍ଟା କ୍ୟାନ୍ସେଲ୍ କରିବା ସହିତ ମୋତେ ମୋ ପଇସାଟା ରିକଭରି କରାଇ ଦିଅନ୍ତୁ ମୋ ପଇସା ରିକଭରି ଚାହୁଁଛି ଆପଣଙ୍କୁ ମୁଁ ଯେଉଁ ଫୋନ୍ପେ'ରେ ପେମେଣ୍ଟ୍ କରିଥିଲି ସେଥିରେ କରି ଦିଅନ୍ତୁ କିମ୍ବା ଯଦି ଚାହିଁବେ ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି ଆପଣଙ୍କୁ ମୋ ଫୋନ୍ ନମ୍ବର୍ ମୋ ଆକାଉଣ୍ଟ୍ ନମ୍ବର୍ ଦେଇପାରିବି ଏବଂ ଅର୍ଡ଼ର୍ ଆପଣ ଅର୍ଡ଼ର୍ ତ ରିପ୍ଲେସ୍ କେବେ କରିପାରିବେନି ଯେହେତୁ ଅର୍ଡ଼ର୍ ସିଫ୍ଟ୍ ହୋଇଯାଇଛି ଆପଣ ରିପ୍ଲେସ୍ କରିପାରିବେନି ତେଣୁକରି ଆପଣ କାଇଣ୍ଡ୍ଲି ପଇସା ପଠାଇଦେଲେ ହିଁ ଭଲ ହେବ